ଆମ ଗାଁରେ କବାଡ଼ି ଖୋଖୋ ହକି ଫୁଟବଲ କ୍ରିକେଟ୍ ତାସ୍ ବାଡ଼ି ନଟୁ ଏମିତି ଇତ୍ୟାଦି ଜିନିଷର ଖେଳ ହୁଏ ଆମ ଗାଁରେ କ୍ରିକେଟ୍ ଚାରିଟାରେ ଆମେ ଯାଉ ଖେଲିବାକୁ ଦଶ ଓଭର୍ ମ୍ୟାଚ୍ ଥାଏ ଦଶ ଓଭର୍ ମ୍ୟାଚ୍ ଖେଳୁ ମ୍ୟାଚ୍ ଖେଳିକି ଆମେ ସାଢ଼େ ଛଅଟାରେ ଆସୁ ଏରି ଏବଂ ଆମେ ଫୁଟବଲ୍ ଖେଳିବାକୁ ଯାଉ ଫୁଟବଲ୍ ଖେଳିକି ଆମେ ଆସୁୁ ଛଅଟାକୁ ଚାରିଟାରେ ଯାଇକି ଛଅଟାକୁ ଆସୁ ଏରି ଏବଂ ନଟୁ ନଟୁ ଆମେ ଖେଳୁ ଗୋଲ୍ କରିଦେଉ ସେଇଠୁ ମଝିରେ ଗୋଟେ ନଟୁ ରଖା ହେବ ସେ ନଟୁକୁ ମାରିବା ଆମେ ନଟୁକୁ ବାହାର କରିବା ଯିଏ ସେ ନଟୁକୁ ବାହାର କରିବ ସେ ନଟୁ ସେ ରଖିବ ଏମିତି ଇତ୍ୟାଦି ପ୍ରକାର ଖେଳୁ ତାପରେ ଆମେ ବାଡ଼ି ଖେଲୁ ବାଡ଼ି ଖେଳୁ ବାଡ଼ି ଖେଳିବାକୁ ଆମକୁ ବହୁତ ଭଲ ଲାଗେ ଏବଂ ଖୋଖୋ ଖେଳୁ ଆମେ ଖୋଖୋ ଖେଳିବାକୁ ଆମକୁ ବହୁତ ଭଲ ଲାଗେ ଏମିତି ଇତ୍ୟାଦି ଜିନିଷରୁ ଖେଳ ଖେଳିବାକୁ ଆମକୁ ବହୁତ ଭଲ ଲାଗେ